ଦିନ ଥିଲା ସମସ୍ତେ ସଂସ୍କୃତରେ କଥାବାର୍ତ୍ତା ହେଉଥିଲେ କିନ୍ତୁ ସମୟ ଆଗକୁ ଗଡ଼ି ଚାଲିଲା ସମୟ ଆଗରକୁ ପଳେଇ ଆସିଲା ପରେ ଧୀରେ ଧୀରେ ଧୀରେ ଧୀରେ ଓଡ଼ିଶାର ରାଜ୍ୟ ସ୍ଥାପିତ ହେଲା ଓଡ଼ିଶା ରାଜ୍ୟ ସ୍ଥାପିତ ହେଲା ପରେ ଓଡ଼ିଆ ଭାଷା ଆରମ୍ଭ ହେଲା ଆଉ ଓଡ଼ିଆ ଭାଷା ଆରମ୍ଭ ହେଲା ଆଉ ପ୍ରଥମେ କାଣା କିି ଆମର ଇଂରାଜୀମାନେ ଆମକୁ ଶାସନ କରୁଥିଲେ ତ ତେଣୁକରି ସେମାନେ ସବୁବେଳେ ଇଂରାଜୀକୁ ପ୍ରୋତ୍ସାହନ ଦଉଥିଲେ ଆଉ ଇଂରାଜୀରେ ପ୍ରତ୍ୟେକ ଖାତା ପତର ଅଫିସ୍ ପତରରେ ସବୁ ଜାଗାରେ ଇଂରାଜୀରେ ତେଣୁକରି ଇଂରାଜୀର ଭାଷାଟା ଅଧିକ ବଢ଼ିଚାଲିଲା ତାପରେ ସଂସ୍କୃତ ଯେହେତୁ ଆଗରୁ ଆମର ଆରମ୍ଭ ର ହିଁ ସଂସ୍କୃତ ସଂସ୍କୃତର ଭାଷାଟା ବି ଅଧିକ ବଢ଼ି ଚାଲିଲା ଯାହାଫଳରେ ଓଡ଼ିଆ ଭାଷା କାଣ ହେଲା ନା ଓଡ଼ିଆ ଭାଷା ପରେ ତାର ଆବିର୍ଭାବ ହେଲା ଓଡ଼ିଆଟା ଓଡ଼ିଶା ଯେତେବେଳେ ଗଠନ ହେଲା ଓଡ଼ିଶା ଉତ୍କଳ ପ୍ରଦେଶ ଗଠନ ହେଲା ପରେ ଯାଇକିରି ସାରା ଓଡ଼ିଆର ଭାଷା ଆରମ୍ଭ ହେଲା ତ ଓ ଓଡ଼ିଆର ଭାଷା ଯେତେବେଳେ ଆରମ୍ଭ ହେଲା ଆଜି ପ୍ରତ୍ୟେକ ଓଡ଼ିଶାରେ ପ୍ରତ୍ୟେକ ଘରେ ଘରେ ମାନେ ଓଡ଼ିଆ ଭାଷାରେ ଆମର ବହି ଗୁଡ଼ାକ ଛପା ହେଲା ଓଡ଼ିଆ ଭାଷାରେ ପାଠପଢ଼ା ହେଲା ଓଡ଼ିଆ ଭାଷାରେ ଆମେ ସମସ୍ତେ ପାଠ ପଢ଼ିଲୁ ଓଡ଼ିଆରେ ଓଡ଼ିଆକୁ ଆମର ତା' ଅର୍ଥ ଓଡ଼ିଶାର ପ୍ରଥମ ଭାଷା ହିସାବରେ ମାତୃଭାଷା ହିସାବରେ ତାକୁ ନିଆଗଲା ତ ଆଜି ସେଇ ଭାଷା ଦ୍ୱାରା ଆଜି ସମସ୍ତେ କହିପାରୁଛୁ ସମସ୍ତେ ପଢ଼ିପାରୁଛୁ ସମସ୍ତେ ବିଭିନ୍ନ ପ୍ରକାର ଓଡ଼ିଆରେ ପ୍ରତ୍ୟେକ ବହି ଗୁଡ଼ାକ ଲେଖିପାରୁଛୁ ଓଡ଼ିଆର ବିଭିନ୍ନ ପ୍ରକାର ଗୀତ ଭାଷା ଗୀତ ନାଚ ବିଭିନ୍ନ ପ୍ରକାର କବିଗୁଡ଼ାକ ଓଡ଼ିଆରେ ଆଜି ବହୁତ କିଛି ଲେଖି ଯାଇଛନ୍ତି